ଆମ ନିକଟରେ ହେଲା ଅସ୍ୟକୁମାରୀ ନଦୀ ଏବଂ ଶରଣକୂଳ ଏବଂ ବୁଢ଼ାବୁଢ଼ୀ ବନ୍ଧ ଏବଂ ମଣିନାଗ ପର୍ବତ ଅଛି କ୍ଷେତ୍ର ଭିତରେ ଶ୍ରୀକ୍ଷେତ୍ର ହେଲା ପୁରୀ ପୁରୀ ଆମ ପାଖରୁ ଆମ ପାଖରୁ ଅଳ୍ପବାଟ ଦୂର ଜଳପ୍ରପାତ ପାଇଁ ଆମର ଅଛି ବୈଦେଶ୍ଵର ଜଙ୍ଗଲ ଭିତରେ ହେଲା କୁଟଗଡ଼ ଜଙ୍ଗଲ ସେଥିପାଇଁ ଆମେ ବହୁତ କିଛି ଲାଭବାନ ପାଉ ସେଥିରେ ବହୁତ କିଛି କାଠ ସଂଗ୍ରହ ମିଳେ ଆମକୁ ବହୁତ ସାହାଯ୍ୟ କରେ ସେଥିପାଇଁ ବହୁତ ଖୁସି ହେଉ ଏବଂ ସିଏ ଆମର ଠାକୁର ଠାକୁରାଣୀ ପାଇଁ ସେଥିରୁ ମଧ୍ୟ ଆମେ ପ୍ରସିଦ୍ଧ ପାଉ ସୌନ୍ଦର୍ଯ୍ୟ ଭିତରେ ଆମକୁ ରଣପୁର ମଣିନାଗ ପର୍ବତ ବହୁତ ସୌନ୍ଦର୍ଯ୍ୟ ମନେ କରୁ ଏବଂ ନଦୀ ପାଇଁ ଅସ୍ୟକୁମାରୀ ନଦୀରୁ ଭଲପାଉ ପରିଦର୍ଶନ କରିବାକୁ ଗଲେ ଚିଲିକା ମଧ୍ୟ ପାଖ ସେଥିପାଇଁ ଆମେ ବହୁତ ଖୁସି ଗର୍ବିତ ମନେ କରୁ ଏବଂ ଚିଲିକାରେ ବହୁତ ଜିନିଷ କିଛି ମିଳିବାକୁ ପାଏ ସେଥିରେ ବହୁତ ଖୁସି ମନେ କରୁ ଏବଂ ଘୂରିବାକୁ ବୁଲିବା ପାଇଁ ମଧ୍ୟ ଭଲଲାଗେ ଜଳପ୍ରପାତ ବିଷୟରେ ଆମକୁ ସେଇଠୁ ନୟାଗଡ଼ରୁ ଜଳପ୍ରପାତ ଜଙ୍ଗଲ ଏ ଜଳପ୍ରପାତ ଜଙ୍ଗଲ ପାଇଁ କୁଟଗଡ଼ ଜଙ୍ଗଲ ସେହି ଭିତରେ ଆମେ ବହୁତ ଲାଭବାନ ପାଉ